ମ୍ୟାମ୍ ଆପଣଙ୍କର କ'ଣ ଦୋକାନଟିଏ ଅଛି ସବୁ ବିକୁଛନ୍ତି ଆଚ୍ଛା ମ୍ୟାମ୍ ମୋର ଗୋଟେ ଛୋଟିଆ ଭୋଜିଟିଏ ଅଛି ମୁଁ ସେଠୁ ଆପଣଙ୍କ ଦୋକାନରୁ ସାମାନ୍ ନେବାପାଇଁ ଚାହୁଁଛି ମ୍ୟାମ୍ ମୁଁ ଆପଣଙ୍କ ଷ୍ଟଲ୍ଟା ଦେଖିନି ଖାଲି ଶୁଣିଥିଲି ଆପଣଙ୍କ ଷ୍ଟଲ୍ଟିଏ ଅଛି କିନ୍ତୁ ହଁ କିନ୍ତୁ ଦେଖିନି ସେଇଟା କେଉଁଠି ଅଛି ଆପଣ ମୋତେ ଲୋକେସନ୍ଟା ପଠେଇ ଦେବେ କି ମୁଁ କାଲି ସନ୍ଧ୍ୟାରେ ଆସିଥାନ୍ତି ମ୍ୟାମ୍ ମ୍ୟାମ୍ ଏହି ନମ୍ବର୍ଟା ହିଁ ମୋର ମାନେ ଯେଉଁ ହଉ ଠିକ୍ ଅଛି ମୋତେ ଭୋଜିର ସବୁ ସାମାନ୍ ଦରକାର ମ୍ୟାମ୍ ମାନେ ଭୋଜିରେ ଯାହାଯାହା ସବୁ ଆବଶ୍ୟକତା ହଁ ଆଉ ସେ କୋଲ୍ ଡ୍ରିଂକ୍ସ ଗୁଡ଼ାବି ବହୁତ ଦରକାର ମୁଁ ଆପଣଙ୍କୁ କାଲି ଦିନବେଳା ଆସିକି ଆପଣଙ୍କୁ କହିଦେବି କେଉଁ କେଉଁ ସାମାନ୍ଟା ବାକି ଆପଣ ନିଜେ ଆସିବେ ନା ପିଲାକୁ ପଠେଇବେ ମ୍ୟାମ୍ ଯଦି ଆପଣ ଆସୁଛନ୍ତି ତ ଆପଣ ଆସିଲେ ଟିକେ ଭଲ ହୋଇଥାନ୍ତା ଟିକେ କ'ଣ ଡ଼ିସ୍କାଉଣ୍ଟ ମ୍ୟାମ୍ ଆପଣ ଆସିଲେ ଭଲ ହୋଇଥାନ୍ତା ଆପଣ ଟିକେ ସକାଳୁ ଟିକେ ପଠେଇବେ ମୁଁ ଆପଣଙ୍କୁ କଲ୍ କରିବି ତାପରେ ଆପଣ ଆସିବେ ଖଲିପତ୍ର ନୁହେଁ ବାକି ପ୍ଲାଷ୍ଟିକ୍ ପ୍ଳେଟ୍ ଗୁଡ଼ା ଦରକାର

ନାଇଁ ନାଇଁ ହଁ ପାଣି ବୋତଲ୍ ଦରକାର କ'ଣ କହିଲେ

ଆଉ ପ୍ୟାକେଟ୍ ବୋଟଲ୍ ଛୋଟ ଛୋଟ ବୋଟଲ୍ ଆଉ କୋଲ୍ ଡ୍ରିଂକ୍ସ ଗୁଡ଼ାକ ଗ୍ଳାସ୍ ଆଉ ମଝିରେ ଯେତିକି ସାମାନ୍ ମସଲା ହେରିକା ସବୁ ଦରକାର ଆପଣ କାଲି ସକାଳେ ଲିଷ୍ଟ୍ ନୁହେଁ ମୁଁ କାଲି ସକାଳୁ କାଲି ସକାଳୁ ଆପଣଙ୍କ ଦୋକାନକୁ ଆସିବି ମୁଁ କହିବି କ'ଣ କ'ଣ ଦରକାର ତାପରେ ଆପଣ ସନ୍ଧ୍ୟାରେ ମୁଁ ଗାଡ଼ି ପଠେଇଦେବି ମୋର ଆପଣ ସକାଳେ ଆସିବେ ମୋତେ କ'ଣ ଦରକାର ମୁଁ କହିବି ତାପରେ ସନ୍ଧ୍ୟାକୁ ମୁଁ ଗାଡ଼ି ପଠେଇ ଦେବି ଆପଣ ବି ଆସିଲେ ଭଲ ହୋଇଥାନ୍ତା ହଉ ନାଇଁ ମ୍ୟାମ୍ ମୁଁ ନାଇଁ ମ୍ୟାମ୍ ମୁଁ କାଲି ସଖାଳେ ଆସିବି ନା ମୁଁ ସେତେବେଳେ କହିଦେବି କ'ଣ କ'ଣ ଦରକାର ମ୍ୟାମ୍ ଆପଣ ୱାଟସ୍ଅପ୍ରେ ଆଡ୍ରେସ୍ଟା ପଠେଇ ଦିଅନ୍ତୁ ପ୍ଳିଜ୍ ଆପଣ ସକାଳେ ଆସନ୍ତୁ ମୁଁ କହିଦେବି କ'ଣ କ'ଣ ଦରକାର ରଖୁଛି